ଆମ ଅଞ୍ଚଳରେ ଖେଳ ପାଇଁ ପିଲାମାନେ ଭଲି ବଲ୍ ବହୁତ ଆଗ୍ରହ କରନ୍ତି ଏବଂ କ୍ରିକେଟ୍ ୟା ସହିତ ସେମାନେ କବାଡ଼ି ଖେଳ ମଧ୍ୟ କରନ୍ତି କବାଡ଼ି ଖେଳ କ୍ରିକେଟ୍ ଖେଳ ଏବଂ ଭଲି ବଲ୍ ଅତି ସୁନ୍ଦର ଭାବେ କରନ୍ତି ଯାହାଫଳରେ କି ସେମାନଙ୍କର ମନ ପ୍ରଫୁଲ୍ଲ ରହେ ଏବଂ ଖେଳ ପାଇଁ ସେମାନେ ଅତି ଆଗ୍ରହ ଭାବେ ଖେଳି ମନକୁ ପ୍ରଫୁଲ୍ଲ କରନ୍ତି